ଯେମିତିକି ଏଠି ଯଥେଷ୍ଟ ପରିମାଣ ଯଥେଷ୍ଟ ପ ଆଧୁନିକ କ ଶିଳ୍ପୀ କଳା କଳା ଶିଳ୍ପୀ ଇତିହାସରେ ବହୁତ ସୁନ୍ଦର ସୁନ୍ଦର ମୂର୍ତ୍ତି

ବି ଏ ଉଦାହରଣ ସୃଷ୍ଟି କରିଛନ୍ତି କି ଏଠି ବହୁତ ମାନେ କୁମ୍ଭାର ଲୋକ ବହୁତ ମାଟିରେ ବିଭିନ୍ନ ପ୍ରକାରର ହାଣ୍ଡି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରି ନିଜର କାଳ କଳା ସେହି କଳାର ମହ ଲୋକମାନେ ମହତ୍ତ୍ଵ ବୁଝନ୍ତି ନାହିଁ ଏବଂ ତା ସେହି କଳାକୁ ସେତିକି ଗୁ ଯେତିକି ଆଗକାଳେ ଗୁରୁତ୍ୱ ଦିଆଯାଉଥିଲା ଆଜିକାଲି ସେଇ କଳାକୁ ଗୁରୁତ୍ୱ ଦିଆଯାଉନାହିଁ କାରଣ ଆଜିକାଲି ପାଶ୍ଚାତ୍ୟ ପାଶ୍ଚାତ୍ୟ ଦେଶମାନଙ୍କର ଅତ୍ୟାଧୁନିକ ମେସିନ୍ ଦେଶର ହାତ ତିଆରି ବିଭିନ୍ନ ପଦାର୍ଥ ଦ୍ରବ୍ୟ ପଦାର୍ଥକୁ ଲୋକମାନେ ଆପଣେଇ ନେଲେଣି ଯାହାଫଳରେ ଆମର ଦେଶରେ ଥିବା କଳାକାରମାନ କଳାକାରମାନଙ୍କର କଳାର ଗୁରୁତ୍ୱ କ କମି ଆସିଲାଣି ଯଥେଷ୍ଟ ଯାହା ଇତିହାସରେ ଅତି ବହୁତ ଯଥେଷ୍ଟ ଥିଲା କିନ୍ତୁ ଆଜିକାଲି ଏତେ ଗୁରୁତ୍ୱ ଦିଆଯାଉ ଏମାନଙ୍କୁ ସୁ ଏମାନଙ୍କର କଳାକୁ ବଡ଼ ଏମାନଙ୍କ କଳାକୁ ଏବଂ ଏମାନଙ୍କର ଯୋଗୁଁ ଯଥେଷ୍ଟ ଗୁରୁତ୍ୱ ଦିଆଗଲେ ବର୍ଷରେ ଏମାନଙ୍କର ମହତ୍ତ୍ୱ ପୁଣି ଥରେ ବଢ଼ିବ ଏବଂ ବିଦେଶ ଦେଶ ବିଦେଶରେ ଆମ ଭାରତ ବର୍ଷର ଏମାନଙ୍କ ଦ୍ୱାରା ଟେକ ରହିବ